ମୂର୍ତ୍ତି ନିର୍ମାଣ ବିଷୟରେ ମୁଁ ବିଶେଷ କରି କିଛି କଥାକୁ ନେଇକି କହିବି ଯେମିତିକି ଆମେ ଗୋଟିଏ ମୂର୍ତ୍ତି ତିଆରି କଲା ସମୟରେ ଆମର ଯେଉଁ ଉପକରଣ ସବୁ ଦରକାର ଯେମିତିକି ଆମର ମାଟି ରହୁଛି ସୁତୁଲି ରହୁଛି କଚଡ଼ା ରହୁଛି ପାଣି ରହୁଛି ଏସବୁ ଉପକରଣ ମୁଖ୍ୟ କାରଣ ଆମେ ଯେତେବେଳେ ଗୋଟିଏ ମୂର୍ତ୍ତି ଗଢ଼ିବା ଆମର ମୂର୍ତ୍ତିରେ ପାଣିର ଭାଗ ଯେଉଁ ରହୁଛି ମାଟିରେ ଠିକରେ ଚକୁଡ଼ା ହେଉଛି କି ନାହିଁ ଏସବୁ ଜିନିଷକୁ ଆମେ ପ୍ରଥମେ ଭଲ ଭାବରେ ଦେଖିବା କାରଣ ଯଦି ଆମେ ମାଟିକୁ ଠିକ ଭାବରେ ଚକୁଡ଼ିବା ନାହିଁ ଠିକ ଭାବରେ ପାଣି ଭାଗ ନ ଦେବା ତାହାଲେ ଏହା ମୂର୍ତ୍ତି ଗଢ଼ା ହୋଇପାରିବନି ବହୁତ ଗୁଡ଼େ ଅସୁବିଧା ହେବ ମୂର୍ତ୍ତି ସୁନ୍ଦର ବି ହେଇପାରିବନି ତ ସେଥିପାଇଁ ଏହି ସବୁ ଜିନିଷରେ ଆମେ ଧ୍ୟାନ ଦେବା ଯେମିତିକି ଏ ସବୁ ଜିନିଷ ଭଲ ଭାବରେ ଆମର ହୋଇ ପାରିବ ଏବଂ ଯଦି ଆମର ମୂର୍ତ୍ତି ଗଢ଼ିବା ପରେ ଯଦି କୌଣସି ଅସୁବିଧା ହୋଇଥାଏ ସୁନ୍ଦର ହୋଇନଥାଏ କେଉଁଠି କିଛି ତ୍ରୁଟି ରହିଯାଇଥାଏ ତାହାଲେ ଆମେ ସେଥିରେ କଲର